ହ୍ୟାଲୋ ହ୍ୟାଲୋ ଭାଇ କ'ଣ ଏମିତି ଗାଡ଼ି ଚଲାଉଚନ୍ତି ଏତେ ସ୍ପିଡ଼ିରେ ଛୁଆ ଯାଉଛନ୍ତି ବର୍ଷା ବର୍ଷା ପାଗ ଗାଡ଼ି ସ୍ଲିପ୍ କରିବ ଛୋଟ ଛୁଆଁଙ୍କୁ ନେଇକି ଯାଉଛୁ ଏତେ ସ୍ପିଡ଼ି ଗାଡ଼ି ଚଲାଇଲେ ହେବ ନା ଆଉ କ'ଣ ଗାଁରେ ପାହାଡ଼ ଏରିଆ ଗଛପତ୍ର ଇଏ ଅସୁବିଧା ହେଉଛି ଟିକେ ସ୍ଲୋରେ ଗାଡ଼ି ଚଲାନ୍ତୁ ହଁ ଆଚ୍ଛା ସେମିତି ଦେଖିକି ଟିକେ ଚଲାଇବେ ନା ଗାଡ଼ି ଏତେ ସ୍ପିଡ଼ି ଚଲାଇଲେ କ'ଣ ହେବ କି ସୁ ବୁଢ଼ା ବୁଢ଼ୀ ଦୁଇ ଜଣ ସାରା ବସୁଛନ୍ତି ଯାହା ସବୁବେଳେ କ'ଣ ସମୟ ସମା ସମାନ ଥିବ କି ବର୍ଷାପାଗ ହଁ ପିଆ ପିଇ କରିକି ଗାଡ଼ି ଚଲାଉଛନ୍ତି ଟିକେ ଦେଖିକି ଚଲାନ୍ତୁ ନା ଆପଣ ସିନା ପିଉନାହାନ୍ତି ଲୋକ ପିଉନାହାନ୍ତି ନା ସେ ସିନା ଆମେ ଗାଡ଼ି ଧୀରେ ଚଲାଇଲେ ସିନା ଆମେ ତାଙ୍କ ସହିତ ଇଏ କରିବେ ଆପଣଙ୍କର ଲାଇସେନ୍ସ ଅଛି ନା ହଁ ଲାଇସେନ୍ସ ଥିଲେ କ'ଣ ଅଛି ଗାଡ଼ି ଯଦି ସ୍ପିଡ଼ି ଚଲାଇବେ ଏମିତି ଯଦି ଗାଡ଼ି ଆକ୍ସିଡେଣ୍ଟ ହେଲା କିଏ ଯାଇକି ବୁଝିବ ଆଉ କ'ଣ କେତେ କ'ଣ ପଇସା ହେବ ଭାଇ ଗାଡ଼ି ଭଡ଼ା କେତେ ତଥାବି କେତେ ଅନୁମାନ କରିକି କୁହନ୍ତୁ ଆଉ ଟିକେ କମାଇବେ ନା ଏତେ ନେଲେ ହେବ ନା ହଁ ଆମ ପାଇଁ କମାଇବେନି ନା ଚିହ୍ନା ଲୋକ ଆଉ କ'ଣ ଅଚିହ୍ନା ଲୋକ କି

ହଁ ହଉ ହଉ ତା'ହେନେ ଦେଖି ଚାହିଁକି ଟିକେ ଚଲାଇବେ ଆଉ ହଁ ଛୋଟ ଛୁଆ ଯାଉଛନ୍ତି ବୁଢ଼ା ବୁଢ଼ି ଦୁଇଜଣ ବସିଛନ୍ତି ଟିକେ ଦେଖିକି ଚଲାଇବେ ଆଉ ହଉ କେ କେତେ ପଇସା ହେଲା କହିବେ ହଉ ତା'ହେଲେ